ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ ଲୋକ ପ୍ରିୟ କ୍ରୀଡ଼ା କ୍ରିକେଟ ଏବଂ ଫୁଟବଲ ଏହି ଖେଳ ହେଲେ ଗାଁ ଗାଁ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ବିଭିନ୍ନ ଗାଁ ଏବଂ ସହର ପିଲାମାନେ ଆସି ଏହି କ୍ରିକେଟ ଖେଳରେ ଭାଗ ନେଇଥାନ୍ତି ଏହି ଖେଳ ଦେଖିବାକୁ ବିଭିନ୍ନ ଗାଁ ଏବଂ ସହର ଲୋକମାନେ ଆସିଥାନ୍ତି ଲୋକମାନେ ଆସିବା ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ସାମ୍ପ୍ରଦାୟିକ ସଦଭାବନା ବଢ଼େ ପରମ୍ପରା ଅନୁସାରେ ଏହି ଖେଳ ସବୁ ସମୟରେ ହୋଇଥାଏ ଏଥିରେ ବ୍ଲକ ସ୍ଥରୀୟ ଖେଳ ଆଗେ ଆରମ୍ଭ ହୋଇଥାଏ ଡିଷ୍ଟ୍ରିକ୍ଟ ଏବଂ ଷ୍ଟେଟ୍ ଲେବେଲ ପର୍ଯ୍ୟନ୍ତ ଯାଆନ୍ତି ଯିଏ ଯେତେ ସେଇ ଦଳକୁ ଯିଏ ଜିତେ ସେହି ଦଳକୁ କପ୍ ପ୍ରଦାନ କରଯାଏ ଏବଂ ଚାକିରିର ସମସ୍ୟା ଦୂର ହୋଇଥାଏ ଗାଁ ଗାଁ ମଧ୍ୟରେ ସମ୍ପର୍କ ଏହିପରି ଭାବେ ବଢ଼ିଥାଏ ସେଠାରେ ଖେଳ ଦ୍ଵାରା ସେଠାରେ ମଧ୍ୟ ମେଳା ଦୋକାନ ବଜାର ପଡ଼େ ଯେଉଁଠାରେ ମଧ୍ୟ ବ୍ୟବସାୟ କିଛି ଉନ୍ନତି ହୁଏ ଉନ୍ନତି ହୁଏ ଲୋକମାନେ ମଧ୍ୟ ଖୁସି ହୁଅନ୍ତି ଖେଳ ଦେଖିକି